ପଶୁପ୍ରାଣୀମାନଙ୍କୁ ଆମ ଗ୍ରାମ ଅଞ୍ଚଳରେ କିଛି ଡକ୍ଟର୍ ଅଛନ୍ତି ପଶୁପାଳିତ ଡକ୍ଟର୍ ସେମାନେ ଆସନ୍ତି ପଶୁପାଳ ଚିକିତ୍ସା କରନ୍ତି ସେଥିପାଇଁ ଆମକୁ ଡକେଇବାକୁ ପଡ଼େ ଡକ୍ଟର୍କୁ ସେମାନେ ଇଞ୍ଜେକ୍ସନ୍ ଔଷଧ ମେଡ଼ିସିନ୍ ପତ୍ର ଦେଇ ପଶୁକୁ ଠିକ୍ କରନ୍ତି ଏବଂ ସୁସ୍ଥ ରଖନ୍ତି ସେମାନଙ୍କର ଆମକୁ ପରିଶ୍ରମକୁ ଖର୍ଚ୍ଚ କରିବାକୁ ପଡ଼େ ସେମାନଙ୍କ ପାଇଁ ଚାରା ଫାରା ଆଣିଦେଣେ ଲଗେଇବାକୁ ପଡ଼େ ଏବଂ ଡକ୍ଟର୍ ଡାକି ସେମାନଙ୍କ ପାଇଁ ମେଡ଼ିସିନ୍ ପତ୍ର ଆଣିବାକୁ ପଡ଼େ ଆମକୁ ଖର୍ଚ୍ଚ କରିବାକୁ ପଡ଼େ ତିନି ହଜାରରୁ ଚାରି ହଜାର ଟଙ୍କା ଯାଏ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼େ